ସହରରେ ଥିବା ଅନ୍ୟ ବିଦ୍ୟାଳୟ ଗୁଡ଼ିକ ଟେକ୍ନୋଲୋଜି କ୍ଷେତ୍ରରେ ବହୁତ ଉନ୍ନତ ଏବଂ ସେଠାରେ ସୁବିଧା ସୁଯୋଗ ବହୁତ ଅଧିକ କିନ୍ତୁ ଆମର ଯେହେତୁ ଆମେ ଗ୍ରାମାଞ୍ଚଳରୁ ଗ୍ରାମାଞ୍ଚଳରୁ ଆସୁଛୁ ତେଣୁ ଗ୍ରାମାଞ୍ଚଳର ବିଦ୍ୟାଳୟ ଗୁଡ଼ିକ ପ୍ରାୟ ସବୁ କ୍ଷେତ୍ରରେ ପ୍ରାୟ ଅବହେଳିତ ଥାଏ ସବୁ ପ୍ରକାର ସୁବିଧା ସୁଯୋଗ ସରକାରଙ୍କ ତରଫରୁ ଯୋଗାଇ ଦିଆ ହେଲେ ମଧ୍ୟ ସୁବିଧା ସୁଯୋଗ ଏଇଠି ପହଞ୍ଚିବାରୁ ବହୁତ ଗ୍ରାମାଞ୍ଚଳରେ ବହୁତ ଅସୁବିଧା ହୁଏ ପହଞ୍ଚେନି ଠିକ୍ ସେ ଯେମିତି ଭିତ୍ତିଭୂମି ଭିତ୍ତିଭୂମି ବିଦ୍ୟାଳୟର ଭିତ୍ତିଭୂମି ଯେଉଁମାନେ ବିଦ୍ୟାଳୟ ଗଠନ କରୁଥିବେ ଭିତ୍ତିଭୂମିତା ଠିକ୍ ଠାକ୍ ଥିବ କିନ୍ତୁ ତାକୁ ପରିଚାଳନା କରିବା ପାଇଁ ସୁଧ ଦକ୍ଷ ପରିଚାଳକ ଅଭାବ ଶିକ୍ଷକମାନଙ୍କର ଯେଉଁମାନେ କିଛି ଯେଉଁମାନେ ବିଦ୍ୟାଳୟ ସହିତ ଜଡ଼ିତ ସେମାନଙ୍କର ମନୋବଳର ଅଭାବ ଖାଲି ସେମାନେ ସବୁ କ୍ଷେତ୍ରରେ ପଛ ଘୁଞ୍ଚା ଦେବା ଦ୍ୱାରା ଭିତ୍ତିଭୂମିର ବିକାଶ ହବା ବହୁତ କଷ୍ଟ ହୁଏ ଶିକ୍ଷକମାନେ ବି ଆବଶ୍ୟକ କ୍ଷେତ୍ରରେ ଶିକ୍ଷକମାନେ ଯେତିକି ଅଛନ୍ତି ତା ସହିତ ଶିକ୍ଷକମାନଙ୍କ ସ୍ଥାନ ପୂରଣ ହେଇନପାରୁଥିବାରୁ ଶିକ୍ଷକ ମଧ୍ୟ ସଂଖ୍ୟା ତୁଳନାରେ ଶିକ୍ଷକ ସହ ବହୁତ କମ୍ ଅଧ୍ୟୟନ ଶିକ୍ଷକମାନେ ତ ଅଧ୍ୟୟନ କରାନ୍ତି ଶିକ୍ଷକମାନଙ୍କ ଧର୍ମ ହେଉଛି ଅଧ୍ୟୟନ କରିବାରେ କିନ୍ତୁ ଯେହେତୁ ଶିକ୍ଷମାନଙ୍କ ସଂଖ୍ୟା କମ୍ ଗ୍ରାମାଞ୍ଚଳରେ ତେଣୁ ସେମାନେ ଅଧ୍ୟୟନରେ ମଧ୍ୟ ଅସୁବିଧାର ସମ୍ମୁଖୀନ ହୁଅନ୍ତି ସାମଗ୍ରୀ ତ ସାମଗ୍ରୀ କଥା କହି ନ ସରେ କାହିଁକି ନା ପାଠପଢ଼ା ସମୟରେ ଠିକ୍ ସମୟରେ ଠିକ୍ ସାମଗ୍ରୀ ମିଳେ ନି ଯେଉଁ ସାମଗ୍ରୀ ମିଳେ ସେ ସାମଗ୍ରୀ ମଧ୍ୟ ପାଠପଢ଼ା ପାଇଁ ଉପଯୁକ୍ତ ହୁଏନି କାହିଁକି ନା ଯେତିକି ଦରକାର ଆମକୁ ସେତିକି ମିଳେନି ବହୁତ କମ୍ ମିଳେ ତ ଅଧ୍ୟୟନ ପଦ୍ଧତି ସେହି ହିସାବରେ ବଦଳିଯାଏ ଯେହେତୁ ଆମର ଭିତ୍ତିଭୂମିର ବିକାଶ ହବା ବହୁତ ଅସୁବିଧା ତେଣୁକରି ଅଧ୍ୟୟନ ପଦ୍ଧତି ମଧ୍ୟ ସେଇ ହିସାବରେ ବହୁତ କମ୍ ରୁହେ ଯାହା ଯେମିତି ତଥାପି ମଧ୍ୟ ଅଧ୍ୟୟନର ଭିତ୍ତିଭୂମି ପଦ୍ଧତି କମ ରହିବା ରହିଲା ପରେ ମଧ୍ୟ କିଛି ଛାତ୍ର ଛାତ୍ରୀ ନିଜ ଦକ୍ଷତା ଅନୁସାରେ ଭଲ ପ୍ରତିପାଦନ କରନ୍ତି ଗ୍ରାମାଞ୍ଚଳ ଗ୍ରାମାଞ୍ଚଳରୁ ତେଣୁ ସହର ତୁଳନାରେ ଆମର ଏଇଠି ସବୁପ୍ରକାର ଅବ୍ୟବସ୍ଥା ଥାଇ ମଧ୍ୟ ଏଠାରେ ଛାତ୍ର ଛାତ୍ରୀମାନେ ବହୁତ ପ୍ରକାର ନିଜର ଦକ୍ଷତା ଦେଖାନ୍ତି